ଆଜ୍ଞା ଆମ ବଡ଼ ପ୍ରଧାନ ଗ୍ରାମରୁ ମୁଁ ଯେହେତୁ କହୁଛି ଆମ ବଡ଼ ପ୍ରଧାନ ଗ୍ରାମରେ କଳା ଉପକରଣ ବି ସାମଗ୍ରୀ ଅଛି ଯାହାକୁ ଆମ ଗ୍ରାମରେ ଜଣଙ୍କ ନାମ ହେଲା ଗୋଟେ ଗ୍ରାମବାସୀ ନାମ ହେଲା ନର୍ତମ ସାହୁ ତାଙ୍କ ଦୋକାନ ହେଲା ଟଙ୍କ କତିରୁ ତୁଳି କତିରୁ ସବୁ ମେସିନ କତିରୁ ସବୁ ଜିନିଷ ବିକା ହଉଛି ଯେହେତୁ ଆମେ ସେଇ ଦୋକାନରୁ ଆମେ ତୁଳି ବି କିଣିଥାଉ ଆଉ ତୁଳି କିଣିଥାଉ ପ୍ରିୟ କଳାକାର ଘରିକା କତିରୁ ତୁଳି କିଣି ଆମେ ଘରେ କଲର କିଣି ତୁଳି କିଣି ଘର କଲର କରିଥାଉ ଏବଂ ତୁଳି ବି ଦେଇଥାଉ